ନାହିଁ ମୁଁ ଏବେ ମୋର ଗେମ୍ ମୋଡ଼ କିମ୍ବା ଗେମ୍ ପାଇଁ ନିଜର କିଛି ବିଷୟବସ୍ତୁ ପ୍ରସ୍ତୁତ ସୃଷ୍ଟି କରିବାକୁ ଚାହୁଁନାହିଁ ମୁଁ ବାସ୍ ନିଜର ଶାରୀରିକ ପରିଶ୍ରମ ଓ ନିଜର ଡେଲି ଏକ୍ସରସାଇଜ୍ ପାଇଁ କି ଗେମ୍ ଖେଳିବାକୁ ପସନ୍ଦ କରିଥାଏ ମାନେ ଗେମ୍ମାନେ କହିବାକୁ ଗଲେ ଆଉଟ୍ଡୋର୍ ଗେମ୍ ହିଁ ଯାହାକି ନିଜେ ମାନେ ଶାରୀରିକ ଭାବରେ ପଡ଼ିଆରେ ଉପସ୍ଥିତ ରହି ଖେଳା ଯାଇଥାଏ ଯାହାଦ୍ୱାରାକି ନିଜର ଫୂର୍ତ୍ତି ମଧ୍ୟ ବଢ଼ିଥାଏ ଆଉ ଏହା ଶାରୀରିକ ଶରୀର ପାଇଁ ନିଶ୍ଚିତ ଭାବରେ ଜରୁରୀ ହୋଇଥାଏ ଯାହା ଦିନକୁ ଚାରିଟା ବେଳେ ନିଶ୍ଚିନ୍ତ ଭାବରେ ଘଣ୍ଟାରୁ ଦୁଇ ଘଣ୍ଟା ଆମକୁ ଗେମ୍ ଖେଳିବା ଦରକାର ଯାହାଦ୍ୱାରା ଆମ ଶରୀର ସୁସ୍ଥ ମଧ୍ୟ ରହିଥାଏ କିଛିଟା ଗେମ୍ ଯୋଗୁଁ ଏହା ସବୁ ଏବେ ଅସୁବିଧା ହେଉଛି ଯାହା ଯୋଗୁଁ ବିଭିନ୍ନ ଶାରୀରିକ ସମସ୍ୟା ମଧ୍ୟ ପିଲାମାନଙ୍କ ଠି ଦେଖା ଦେଉଛି